କିଛି ବର୍ଷ ମୁଁ ପୂର୍ବେ ମୁଁ ନୋକିଆ ଫୋନ୍ ୟୁଜ୍ କରୁଥିଲି ବର୍ତ୍ତମାନର ଫୋନ୍ ଫାଇପ୍ ଜିବିରେ ସ୍ମାର୍ଟଫୋନ୍ଯାକ ୟୁଜ୍ କରିବାପରେ ସେଇ ଟାଇମ୍ରେ ମୋବାଇଲ୍ରେ ଖାଲି କଲ୍ ହେଇପାରୁଥିଲା ବର୍ତ୍ତମାନମାନଙ୍କ ଫୋନ୍ରେ ଭିଡ଼ିଓ କଲ୍ ବି ହେଇପାରୁଛି ଆପଣ କେଉଁ ନିକଟରେ ଥିଲେ ଆପଣଙ୍କ ପାଖକୁ ଫଟୋ ମଧ୍ୟ ପହଞ୍ଚି ପାରୁଛି ଏବେର ସ୍ମାର୍ଟଫୋନ୍ ମାଧ୍ୟମରେ ଆପଣଙ୍କ ପାଖରେ ଆପଣ ଯେଉଁଠି ଅଛନ୍ତି ସେହି ସ୍ଥାନରେ ରହି ଆପଣ ଦେଶ ଦୁନିଆ ବି ଦେଖିପାରୁଛନ୍ତି ଆର ଟାଇମ୍ରେ ଖାଲି ଫୋନ୍ରେ କଲ୍ ହିଁ କରି ହେଉଥିଲା କିନ୍ତୁ ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ୍ରେ ଆପଣ ରାୟଗଡ଼ାରେ ଥାଇ ମଧ୍ୟ ଦେଶ ଦୁନିଆରେ ବୁଲିପାରିବେ ଏବଂ ଦେଖିପାରିବେ ସେହିପରି ଏତେ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି ଏଇ ସ୍ମାର୍ଟଫୋନ୍ ମାଧ୍ୟମରେ ଆଗ ଆଗ ସମୟରେ ନାଁ ହ୍ୱାଟ୍ସପ୍ ଥିଲା ନାଁ ଟୁଇଟର୍ ଥିଲା ନାଁ ଫେସବୁ୍କ ଥିଲା ଆମେ ଖାଲି ନୋକିଆ ସୋ ନୋକିଆ ସେଟ୍ ୟୁଜ୍ କରୁଥିଲୁ ଓନ୍ଲି ବଟମ୍ ମାଧ୍ୟମରେ ଏବଂ ସେଇଟା ଗୁଡ଼ିକ ବହୁତ ଇଏରେ ପରିଣତ ହେଉଥିଲା ବର୍ତ୍ତମାନ ସ୍ମାର୍ଟଫୋନ୍ ମାଧ୍ୟମରେ ଆମେ ରାୟଗଡ଼ାରେ ଥାଇ ମଧ୍ୟ ଚାରିଆଡ଼େ ଦେଶ ଦୁନିଆ ବୁଲିପାରୁଛୁ ଏବଂ ଦୂରଦୂରରୁ ଥାଇ ମଧ୍ୟ ଆମେ ଭିଡ଼ିଓ କଲ୍ରେ ତାଙ୍କ ଚେହରା ଦେଖିପାରୁଛୁ ଏବଂ ଜାଣିପାରୁଛୁ ଯେ ଏହି ବ୍ୟକ୍ତି ସହିତ ମୁଁ କଲ୍ରେ କଥା ହେଉଥିଲି ତାଙ୍କର ଛବି ଚିତ୍ର ମଧ୍ୟ ଆମେ ସ୍ମାର୍ଟଫୋନ୍ ମାଧ୍ୟମରେ ଦେଖିପାରୁଛୁ ବର୍ତ୍ତମାନ ସମୟରେ ଆମେ ଏହିପରି ପାର୍ଥକ୍ୟ ଦେଖିପାରୁଛୁ ଏହି ଦୁଇଟି ଫୋନ୍ ମାଧ୍ୟମରେ ଆଗକାଳରେ ନେଟୱାର୍କ ପାଇଁ କେତେ ପାହାଡ଼ ପର୍ବତ ଜଗିବାକୁ ପଡ଼େ ଗୋଟେ ଜାଗାରେ ନେଟୱାର୍କ ଥିଲେ ସେ ପାଖକୁ ଯାଇ ଫୋନ୍ କରିବାକୁ ପଡ଼ୁଥିଲା ଏବଂ ଅନ୍ୟ ବ୍ୟକ୍ତିଟି କଲ୍ଟାକୁ ରିସିଭ୍ କରିପାରୁଥୁଲା ବର୍ତ୍ତମାନ ସମୟରେ ଯେଉଁଠି ଦେଖ ନେଟୱାର୍କର ସୁବିଧା ଫାଇବ୍ ଜି ଫୋର୍ ଜି ଡାଟା ଫୁଲ ଚାରିଆଡ଼େ ତେଣୁ ଆଜିକାଲିର ଫୋନ୍ ମାଧ୍ୟମରେ ଆମେ ଡାଟା ମାଧ୍ୟମରେ ଆମେ ବହୁତ ଶୀଘ୍ର ଗୋଟେ ଲୋକଙ୍କ ସହିତ ଯୋଗାଯୋଗ ଖୁବ୍ ଶୀଘ୍ର ହେଇପାରୁଛୁ ଆଜିକାଲିର ମୋବାଇଲ୍ ବ୍ୟବହାର ଏବଂ ନେଟୱାର୍କ ମାଧ୍ୟମରେ ସୁବିଧା ଯୋଗୁଁ ଆମେ ଲୋକମାନେ ବହୁତ ସୁବିଧାର ଇଏ ହେଇପାରୁଛୁ ସୁବିଧାର ସୁଯୋଗ ନେଇପାରୁଛୁ ଏବଂ ଏ ସମୟରେ ଆମେ ବହୁତ ବଢ଼ିଆ ଠିକ୍ ଟାଇମ୍ରେ ଠିକ୍ କାମ କରିପାରୁଛୁ ଏବଂ ଗୋଟେ ଲୋକ ପାଖରେ ଅନ୍ୟଲୋକ ପାଖକୁ ବହୁତ ଶୀଘ୍ର ଯୋଗାଣ ଯୋଗାଯୋଗାଣ କରିପାରୁଛୁ ଏବଂ ଆମ ମାଧ୍ୟମରେ ଆମେ ବହୁତ ବଢ଼ିଆ ସୁବିଧା ସୁଯୋଗରେ ପାଖେ ଆସିପାରୁଛୁ ଆଗକାଳରେ ନେଟୱାର୍କ ନଥିବ ସେଇ ଟାଇମ୍ରେ ସୁବିଧା ଅସୁବିଧା ସମୟରେ ଆମେ ଲୋକଙ୍କ ପାଖରେ ଠିକ ଟାଇମ୍ରେ ପହଞ୍ଚିପାରୁନଥିଲୁ ବର୍ତ୍ତମାନ ସମୟରେ ଆମେ ଠିକ୍ ସମୟରେ ଠିକ୍ ଜିନିଷ ଜାଣି ଆମେ ଠିକ୍ ସମୟରେ ତାଙ୍କ ପାଖରେ ପହଞ୍ଚିପାରୁଛୁ ଏବଂ ସବୁ ସୁବିଧାର ସୁଯୋଗ ଯୋଗାଇ ପାରୁଛୁ ଏବଂ କୌଣସି ଅସୁବିଧା ହେଲେ ମଧ୍ୟ ଆମେ ତାଙ୍କ ପାଖରେ ଖୁବ୍ ଶୀଘ୍ର ପହଞ୍ଚିପାରୁଛୁ ଏବଂ ଖୁବ୍ ଶୀଘ୍ର ସେଇ ସୁବିଧାଗୁଡ଼ିକ ଜାଣିପାରୁଛୁ ଆଗକାଳର ସମୟରେ ଆମେ ଦୁଇ ଟଙ୍କା ପକେଇଲେ ଆମର ରିଚାର୍ଜ ହେଇଯାଉଥିଲା କେବଳ କଲ୍ ପାଇଁ ଆଜିକାଲିର ଫାଇବ୍ ଜି ଡାଟା ପାଇଁ ଆମେ ମୁଁ ଏୟାରଟେଲ୍ ଏୟାରଟେଲ୍ ସିମ୍ ୟୁଜ୍ କରୁଛି ତେଣୁ ମୁଁ ମାସକୁ ତିନିଶହ ତିନିଶହ ଟଙ୍କା ପକାଇ ମୁଁ ଟୁ ଜିବିର ଅଧିକାରୀ ହେଇପାରୁଛି ଏବଂ ଅନଲିମିଟେଡ୍ କଲ୍ର ଉପଅଧିକାରୀ ହେଇପାରୁଛି ତେଣୁ ମୁଁ ଏତେ ସୁନ୍ଦର ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି ଏ କାଳର ଯୁବ ସମାଜ ଏବଂ ନେଟୱାର୍କ ସୁବିଧା ଯୋଗୁଁ ଆମେ ବହୁତ ଜିନିଷର ସୁବିଧା ସୁଯୋଗ କରିପାରୁଛୁ ଆଗକାଳରେ ଖାଲି ନେଟୱାର୍କ ପ୍ରୋବ୍ଲେମ୍ ପାଇଁ ଏବଂ କୌଣସି ଜାଗାରେ ଫୋନ୍ର ବ୍ୟବହାର ହେଉନଥିଲା ଓନ୍ଲି ଟେଲିଫୋନ୍ର ୟୁଜ୍ ହେଉଥିଲା ଲୋକ ଲୋକଙ୍କ ପାଖରେ ମୋବାଇଲ୍ ବି ନଥିଲା କିନ୍ତୁ ମୋ ପାଖରେ ଗୋଟେ ନୋକିଆ ସେଟ୍ ଥିଲା ବର୍ତ୍ତମାନ ମୁଁ ସ୍ମାର୍ଟଫୋନ୍ ରିଏଲ୍ମି ସି ଥ୍ରୀ ୟୁଜ୍ କରିପାରୁଛି ଏବଂ ସେଥିରେ ଡାଟା ତିନିଶହ ଟଙ୍କା ପକାଇ ମୁଁ ଟୁ ଜି ବି ଡାଟା ଦିନକୁ ଉପଲବ୍ଧ କରିପାରୁଛି ଉପଭୋଗ କରିପାରୁଛି ତେଣୁ ଆଜିକାଲିର ଦୁନିଆରେ ଫାଇବ୍ ଜି ବି ଡାଟା ବହୁତ ସୁବିଧା ସୁଯୋଗ କରିଦେଇପାରୁଛି ଏବଂ ବହୁତ ସୁବିଧାର ସୁଯୋଗ କରିଦେଇ ଆମକୁ ବହୁତ ଜାଗାରେ ଲାଭବାନ୍ କରିହେଉଛି ଆଜିକାଲିର ଲୋକମାନେ ଘରେ ରହିରହି ଦେଶ ଦୁନିଆ ଖବର ଜାଣିପାରୁଛନ୍ତି ଦେଶ ଦୁନିଆ ଖେଳ ଦେଖିପାରୁଛନ୍ତି ତେଣୁ ଆମେ ଏଇ ସୁବିଧାକୁ ସୁଯୋଗ ଦେଖି ଆମେ ବହୁତ ଜାଗାରେ ବହୁତ ଉପଲବ୍ଧ କରିପାରୁଛୁ ଏବଂ ଜୀବନର ବହୁତ ଜାଗାରେ ସୁବିଧା ସୁଯୋଗ କରି ଏଇ ସ୍ମାର୍ଟଫୋନ୍ ମାଧ୍ୟମରେ ଆମେ ବହୁତ ସୁବିଧା ସୁଯୋଗ ଆପଣେଇ ପାରୁଛୁ ତେଣୁ ଆଜିକାଲିର ଏହି ସୁବିଧା ସୁଯୋଗ ପାଇଁ ଆପଣଙ୍କ ପାଖରେ ମୁଁ ବହୁତ ଇଏ କରୁଛି ଆଜିକାଲିର ଯୁବ ସମାଜ ସମସ୍ତେ ସ୍ମାର୍ଟଫୋନ୍ର ୟୁଜ୍ କରୁଛନ୍ତି ତେଣୁ ଏହିପରି ଫାଇବ୍ ଜି ଡାଟା ମାଧ୍ୟମରେ ଆମେ ବହୁତ ସୁବିଧା ସୁଯୋଗ ଆଜିକାଲି ନେଟୱାର୍କ ବି କୌଣସି ଜାଗାରେ କେଉଁ କେଉଁପ୍ରକାରର ବି ଖରାପ ନାଇଁ ବହୁତ ସବୁ ଜାଗାରେ ଉପଲବ୍ଧ ଅଛି ଫାଇବ୍ ଜି ନେଟୱାର୍କ ଫୋର୍ ଜି ନେଟୱାର୍କ ବର୍ତ୍ତମାନ ସମୟରେ ଆମେ ଏତେ ସୁବିଧା ସୁଯୋଗ ପାଇ ବହୁତ ଧନ୍ୟମନେ କରୁଛୁ ଆଗ କାଳର ଅପେକ୍ଷା ଏହି ଜୀବନରେ ଏହି ଗୋଟେ ବହୁତ ଡେଭଲପମେଣ୍ଟ୍ ହେଇଛି ଫାଇବ୍ ଜି ବି ଡାଟା ଫୋର୍ ଜି ବି ଡାଟା ଲୋକମାନଙ୍କ ପାଖରେ ପହଞ୍ଚେଇପାରୁଛୁ କିନ୍ତୁ ଆପଣଙ୍କ ପାଖରେ ବହୁତ ଧନ୍ୟବାଦ ଜଣାଉଛୁ ଏହିପରି ଡାଟା ୟୁଜ୍ କରୁଥିବାରୁ ଆମେ ଆପଣ ବି ୟୁଜ୍ କରନ୍ତୁ ଜିଓ ସିମ୍ ଏୟାରଟେଲ୍ ସିମ୍ ଏହିପରି ବହୁତ କିଛି ସିମ୍ ଉପଲବ୍ଧ ଅଛି ମାର୍କେଟ୍ରେ ଧନ୍ୟବାଦ